ହ୍ୟାଲୋ ଆପଣ ରାଜ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୋର ମୋର କିଛି ମିଠା ମଗାଇବାର ଥିଲା ଏଇନା ତ ସବୁ ଦୋକାନରେ ଅଫର୍ ଚାଲିଛି ଆପଣଙ୍କ ରେଷ୍ଟୁରାଣ୍ଟରେ କିଛି ଅଫର୍ ଅଛି ନା ନାହିଁ ଥିବ ତ ଆଉ ଏଇନା ସବୁ ଦୋକନରେ ମିଠା ମୋରଏଇ ବାହାଘର ଗୋଟେ ଅଛି ତ ସେଥିପାଇଁ ମିଠା ନା ଦରକାର ଥିଲା ହଁ ପାଞ୍ଚ ଛଅ କେଜି ଆଉ ଆପଣ ମୋତେ ଆପଣଙ୍କର ଅଫର୍ ଅଛି ନା ଆଉ ଯଦି ଅଫର୍ ଅଛି ତା'ହେଲେ ମୁଁ ଯାଇକି ଆଣିବି ଆଉ ମୋର ଦଶ କେଜି ମିଠା ଦରକାର ଥିଲା ମୋତେ ମିଳିବ ଯଦି ମୁଁ ଯାଇକି ଆଣିବି